ଆମର୍ ଛୁଆମାନେ ଇହାଦେ ସ୍କୁଲ୍ରେ ପଢ଼ୁଚନ୍ ଯେନ୍ ଭଲ୍ ବିଜ୍ଞାନ୍ ବିଜ୍ଞାନ୍ର ବିଜ୍ଞାନ୍ର ଆଗ୍କେ ଯିବାର୍ ଲାଗି ଯେନ୍ ପଢ଼ୁଚନ୍ ବିଜ୍ଞାନ୍ ବିଷୟଥି ବିଜ୍ଞାନ୍ ବିଷୟରେ ଯେନ୍ ପଢ଼ୁଛନ୍ ସବୁ ସେମାନଙ୍କର୍ ନୁ ଆମେ ଶୁନୁଛୁଁ ଲୋକେ ଆଗ୍କେ କେତେ ଗଲେନ ଯେ ସମସ୍ତେ ପଢ଼ିକରି ପଢ଼ା ଲେଖା କରିକିରି ସମସ୍ତେ କେତେ ଆଗ୍କେ ଗଲେନ ଆରୁ ଆମର୍ ପିଲାଛୁଆମାନେ ଯେନ୍ ପଢ଼ୁଚନ୍ ଆଉ ଆମ୍କୁ କହୁଚନ୍ ଆମେ ତାକର୍ନୁ ଶୁନୁଛୁଁ ଯେ ଜାନୁଛୁଁ ଆରୁ ଆମର୍ ବିଜ୍ଞାପନ୍ମାନେ ଯେନ୍ ଟିଭିରେ ଦେଖୁଚୁଁ ସେଟା ବି ଦେଖିକରି ଆମେ ସେନୁନୁ ଜାନୁଛୁଁ ଆରୁ ଆମର୍ ପନିପରିବା ଇଟା ଯେନ୍ ଚାଷ୍ ଇଟାମାନେ ବି ସବୁ ଟିଭିରେ ବି ଦେଖୁଚୁଁ ଆମେ ବି ନିଜେ ବି ଦେଖୁଚୁଁ ସବୁ କିଛି ବିଷୟରେ ଆମେ ଦେଖିକରି ସବୁ କିଛି ବିଷୟଠୁ ଆମେ ଜାନୁଛୁଁ ଅର୍ଥ ଅର୍ଥର ବ୍ୟୟ କେନ୍ତା ହଉଛେ ସେ ବିଷୟରେ ବି ଜାନୁଛୁଁ ଆମେ ସବୁ ବିଜ୍ଞାପନଁ ମାଧ୍ୟମରେ ଜାନିପାରୁଛୁଁ ଦେଖିକରି ଶୁନିକରି ଜାନିପାରୁଛୁଁ